ଆମ ଅଞ୍ଚଳରେ ରଜ ରଜ ଦୁର୍ଗା ପୂଜା ବି ପାଳନ ହୁଏ ତ ଅଧିକ ଟିକେ ପଣା ସଂକ୍ରାନ୍ତିଟା ପାଳନ ହୁଏ ଆମ ଗ୍ରାମରେ ତ ପ୍ରତି ନା ଯେଉଁ ସଂକ୍ରାନ୍ତି ଦିନ ପଣାସଂକ୍ରାନ୍ତି ଦିନ ଠାକୁରଙ୍କ କତିକି ଯାଉ ତ ସେଇଟା ଦୋଳ ଦୋଳି ଫୋଳି ଏମ୍ତି ଷ୍ଟଲ୍ ମରାହୁଏ ଦୋକାନ ଦିଆହେଇଥାଏ ଷ୍ଟେସ୍ନାରୀ ଦୋକାନ ଆଉ ଫାଷ୍ଟ୍ ଫୁଡ଼୍ ଜିନିଷ ଦୋକାନ ସବୁ ଯେକୌଣସି ଜିନଷ ଲୁହା ଲତା କତିରୁ ଆରମ୍ଭ କରିକି ସବୁ ବସେ ତ ଇଏ କରାହେଉଛି ସେଇତ ସେଇଟା ପାଳନ କରୁ ଭଲ ଲାଗେ ପର୍ବଟା ତ ଆମେ ଉତ୍ସାହିତ ହେଇକି ଯାଉ ଠାକୁରଙ୍କ କତିକି ସକାଳୁ ସକାଳୁ ଯାଇକି ପୂଜା କରୁ ଇଏରେ ଆମର ଏଠି ଟିକେ ଯାତ୍ରା ହୁଏ ଯାତ୍ରା ତା ସାଙ୍ଗରେ ଦୋଳି ଛୁଆଙ୍କ ଦୋଳି ଫାଷ୍ଟ ଫୁଡ଼ ଦୋକାନ ଡ୍ରେସ୍ ଦୋକାନ ଆଉ ଲୁହା ଲତା ଦୋକାନ ଆଉ ଇଏ ସିଲଭର୍ ଜିନିଷ ଏମିତି ବିଭିନ୍ନ ପ୍ରକାର ସବୁ ଜିନଷ ମିଳେ ସେ ଜାଗାରେ ଯେକୌଣସି ଜିନିଷ ଖୋଜିଲେ ବି ମିଳିବ ଆମର ସେଇ ଇଏ ଯାତ୍ରାଟା ଆମେ ବହୁତ ଭଲ ଭାବରେ ପାଳୁ ପଣା ସଂକ୍ରାନ୍ତିଟା ଆଉ ରଜଟା ବି ଆମ ଗାଁରେ ଭଲ ପାଳନ ହୁଏ ଝିଅ ଝିଆଣି ସବୁ ଆସନ୍ତି ତା ସାଙ୍ଗରେ ପାଳୁ ତା ସାଙ୍ଗରେ ବୁଲୁ ରଜରେ ସବୁ ଦୋଳି ଖେଲତେ ଯାଉ ବହୁତ ଭଲ ଲାଗେ ପାନ ଖାଉ ତାସ୍ ଖେଳନ୍ତି ସବୁ ଭଲ ଲାଗେ ଆଉ